ବୌଦ୍ଧ୍ ଜିଲ୍ଲାରେ ଅନୁସରଣ କରାଯାଉଥିବା କିଛି ସାଧାରଣ ସାମାଜିକ କିମ୍ବା ସାଂସ୍କୃତିକ ଅଭ୍ୟାସ ରୀତିନୀତିରେ ପାଳନ କରାଯାଉଚି ମହାନଦୀ ଉତ୍ସବ ସେଥିରେ ବିଭିନ୍ନପ୍ରକାର୍ ଲୋକମାନେ ଦେଖିବାର୍ ଲାଗି ହଜାର୍ ହଜାର୍ ଲୋକମାନେ ଆସନ୍ତି ଏବଂ ପାରାୟଣ କରାଯାଏ ଆଉ ଶିବ ମହାପ୍ରଭୁଙ୍କୁ ପୂଜା କରାଯାଏ ବିଭିନ୍ନପ୍ରକାର ଖାଦ୍ୟ ଅଣିଥାନ୍ତି ଖେଳଣା ଅଣିଥାନ୍ତି ବହୁତ ସଂଖ୍ୟାକ ଲୋକମାନେ ଏଠାରେ ଥିସନ୍ ଡ୍ରେସ୍ ଚପଲ୍ ଇତ୍ୟାଦି ବିକିଥାନ୍ତି ଆଉ ଖୁସିରେ ସମସ୍ତେ ଖାଆନ୍ତି ପ୍ରତିବର୍ଷ ଜାନୁଆରୀ ଏକ୍ରେ ଏହି ମହାନଦୀ ଉତ୍ସବ ପାଳନ କରାଯାଏ ନଦୀ ଭିତରେ ବିଭିନ୍ନପ୍ରକାର୍ ପଥରମାନଙ୍କୁ ସୁନ୍ଦର ସୁନ୍ଦର ଆକାରରେ ମୂର୍ତ୍ତି ହେଇଥାନ୍ତି ପାଣି ନଦୀରେ ତ ପାଣି ବହୁତ୍ଟେ ଥିସି ଡଙ୍ଗାରେ ମହାପ୍ରଭୁ ଦେଖବାର୍ଲାଗି ଆର୍ପାରକେ ଯାଏସନ୍ ବହୁ ସଂଖ୍ୟକ ଲୋକମାନେ ଏଠାରେ ରହିକି ପୂଜା କର୍ସନ୍ ବହୁତ୍ ଦର୍ଶକମାନେ ବି ଦେଖ୍ବାର୍ ଲାଗି ଆଏସନ୍